ହ୍ୟାଲୋ ହଁ ବାପା ବୁଢ଼ାଟିଏ ହୋଇଥା ଆଉ କେଉଁଠି ଅଛୁ କ'ଣ କହିଲୁ ସୁନାଖେଳା ହଁ ଆଉ ଆମ ପୁରୀ ପୁରୀ ଆଡ଼େ ଆସୁନୁ ଓହୋ ଓହୋ ହଉ ଆସେ ଆସେ ପୁରୀ ସବୁ ପରିବର୍ତ୍ତନ ହୋଇଗଲାଣି ନୂଆ ପାର୍କ ହୋଇଗଲାଣି ଆଉ ସେ ଜଗନ୍ନାଥ ମନ୍ଦିର ସାମ୍ନା ପଟଟା ବି କାମ ଚାଲିଛି ଆଉ ସେ ଲକ୍ଷ୍ମୀ ମନ୍ଦିର ପଟୁଆ ବି କାମ ଚାଲିଛି ଏ ଡେଭେଲପମେଣ୍ଟ ପାଇଁ କୋଟି କୋଟି ଆଇଛି ରାସ୍ତା ଘାଟ ଚିକ୍କଣ ଚାକ୍କଣ ହୋଇଗଲାଣି ସେହିଟା ଭାଙ୍ଗିକିରି ନୂଆ ନୂଆ ପାଚେରୀ ପୁଣି ତିଆରି ହୋଇଛି ଚଉଡ଼ା ହୋଇକରି ଆହୁରି ଆଗକୁ ବଢ଼ିଯାଇଛି ଏବେ ବଜାର ଆଉ ନାହିଁ ସେ ବଜାର ରାସ୍ତା ଘାଟ ସବୁ ଭାଙ୍ଗି ସଫା କରିଦେଇଛନ୍ତି ମନ୍ଦିର ତ ଚିକ୍କଣ ହୋଇଯାଇଛି ସବୁ କାରୁକାର୍ଯ୍ୟ ଗୁଡ଼ାକ ନୂଆ ନୂଆ ଯେଉଁ ହୋଇଥିଲା ମୂଷା କ'ଣ ଖୋଳି ଦେଇଛି କ'ଣ ଉପରୁ ପଟରୁ ଆଉ ସେହି ମୂଷା ଖୋଲିଥିବା ପାଇଁକା ସେ ପଥର କେଉଁଠୁ କ'ଣ ହେଉଛି ମନ୍ଦିର ଭିତରକୁ ଆଗରୁ କେହି କାହାକୁ ଛାଡ଼ୁନଥିଲେ ଏବେ ତା ଭିତରେ ପଥର ଖସିଥିଲା ତ ହଁ ନାଇଁ ନାଇଁ ଏଥର ସିଷ୍ଟମ ଟିକେ ଅଲଗା କରିଦେଇଛନ୍ତି ଅଭଡ଼ା ସେହି ବାରଟା ରୁ ତିନିଟା ଚାରିଟା ଭିତରେ ଗଲାଠୁ ମିଳୁଛି ତାପରେ ସନ୍ଧ୍ୟା ଛଅ ଟା ପରଠୁ ବି ମିଳୁଛି ଯେତେବେଳେ ଦେଖିବ ଅଭଡ଼ା ମିଳିବ ଅଭଡ଼ା ଠି କିଛି କଥା ନାଇଁ ତୁ ଆସିବା ଦରକାର ନା ଆଉ ଆ ତୁ ସକାଳୁ ସକାଳୁ ଆସିବୁ ଖରା ଖରା ହୋଇଯାଉଛି ନା ହଁ ଦର୍ଶନ କରିବା ପାଇଁ ଲଇନ ରେ ଛାଡ଼ୁଛନ୍ତି ରେ ବାପା ନାଇଁ ଠେଲା ପେଲା ନାଇଁ ସବୁ ବଢ଼ିଆ ସିଷ୍ଟମ ହୋଇଯାଇଛି ପୁରୁଷ ଲୋକ ଗୋଟେ ପଟେ ସ୍ତ୍ରୀ ଲୋକ ଗୋଟେ ପଟେ ଛାଡ଼ୁଛନ୍ତି ଆରାମ ରେ ଦର୍ଶନ କରିପାରିବୁ ତା ପାଇଁ କା ଜୋତା ଷ୍ଟାଣ୍ଡ ହେଇକି ମାଗଣା ହେଇଛି ବା ଜୋତା ଷ୍ଟାଣ୍ଡ ମୋବାଇଲ ରଖିବା ପାଇଁ ଷ୍ଟାଣ୍ଡ ହେଇଛି ଆଉ କ'ଣ ଅସୁବିଧା ଅଛି ଆସେ ଉପରେ ସେହି ଫାଟ ପାଇଁ ପା ଚୁନ କ'ଣ ମରା ହେଉଛି ତାକୁ କଲର ଦିଆ ହେଉଛି ଇଏ ହଉଛି ଆଉ ଇଏ ଯେଉଁ ଆମର ଡେଭେଲପମେଣ୍ଟ ତରଫରୁ ଗମେଣ୍ଟ ତରଫ ରୁ କ'ଣ ଟଙ୍କା ମିଶାଇ ଆସିଛି କୁଆଡ଼େ କାମ ହେବ ଆମ ଏଠିକାର ନେତା ମାନେ କହୁଛନ୍ତି ଆମେ ତ ଶୁଣିବା କଥା ବାପା ଆମେ କ'ଣ ଜାଣିଛୁ ଆମେ ମାତ୍ର ଜଗନ୍ନାଥ ହଁ ହଁ ବୁଲାଇଦେବି ସବୁଆଡ଼େ ବୁଲାଇଦେବି ଲକ୍ଷ୍ମୀ ଠାକୁରଙ୍କୁ ଦେଖାଇବି ସେପଟେ ଗଣେଶ ଅଛନ୍ତି ଦେଖାଇବି ଆଉ ବଟ ବୃକ୍ଷ ପାଖରେ ଯିବା ବଟରେ ବୁଲିବା ଆଉ ସେପଟେ ସନ୍ତୋଷୀ ମା ଅଛନ୍ତି ହଁ ହଁ ଚାରିପଟରେ ବା ପାର୍କ ହୋଇଯାଇଛି ରେ ବାପା ପାର୍କ ହୋଇଯାଇଛି ପାର୍କ ହୋଇଯାଇଛି ବହୁତ ସୁନ୍ଦରିଆ ହୋଇଯାଇଛି ରଥ କହିଲେ ତା ସାମ୍ନା ରାସ୍ତା ସେ ଯେଉଁ ରାସ୍ତା ଥିଲା ମେନ ବଡ଼ ଦାଣ୍ଡ ଟା ସେ ବଡ଼ ଦାଣ୍ଡ ସାଇଡ଼ ରେ ଯେତିକ ଛୋଟ ଛୋଟ ଦୋକାନ ଗୁଡ଼ା ସବୁ ଉଠା ହୋଇଯାଇଛି ଚାରି ରୋଗରୁ ପା ପେଟକୁ ଲାତ ମାରିବା କଥା ବାପା ଆଉ କ'ଣ ଆଉ ରଥ ଠାକୁ ବଡ଼ ଠାକୁର ନାଇଁ ନାଇଁ ସେ ଗଛ ସେ ଷ୍ଟାଇଲ ଗଛ ଲଗାଇଛନ୍ତି ଚାରିପଟେ ସେପଟ ପଟକୁ ରଥ କ'ଣ ଯାଉଛି ସେହି କଡ଼ ଆଡ଼କୁ ଯାଉନି ନା ଏପଟ ପଟିଆ ସବୁ ଯାଉଛି ମାଉସୀ ମା ଘର ଆଡ଼କୁ ରଥରଖି ଆଗପଟେ ମୁଣ୍ଡିଆ ବନ୍ଧା ହେଇଛି ରଥ କାମ ହେଲାଣି ଏହି ଆମର ଯେଉଁ ଇଏ ଦିନ ଠୁ ରଥ କାମ ଆରମ୍ଭ ହେଲାଣି ଅକ୍ଷିତୃତୀୟା ଠୁ ରଥ କାମ ଆରମ୍ଭ ହେଲାଣି ନାଇଁ ଲକ୍ଷ୍ମୀ ମନ୍ଦିରର କିଛି କାମ ହେଉନି ଖାଲି କଲର ଦିଆ ହେବ କହୁଛନ୍ତି ପଥର ଗୁଡ଼ା ତାଦିହରେ କଲର କ'ଣ ଧରିବ ଧରିବନି ବାର୍ଣ୍ଣିସ ପେପର କୁ ରଙ୍ଗ ଦେବେ ଯଦି ଦେବେ ସେହିଟା ପଥର ଖୁଦେଇ ନା ସେଗୁଡ଼ା କୁ ଟିକେ ସାଇଜ କରିବା ଦରକାର ଭୂତତ୍ଵବିତ ଆସିକି କ'ଣ କହୁଛନ୍ତି ସେମାନେ ଆସି ଯାହା ସାଇଜ ସୁଇଜ କଲେ ସେହିଟା ହେବ କିନ୍ତୁ ଜଗନ୍ନାଥ ବଡ଼ଦେଉଳରେ ଟିକେ କେଉଁଠୁ ଫାଟ ସୃଷ୍ଟି ହେଇଛି ଆଉ ସବୁ ସାଇଁଟିଷ୍ଟ ମାନେ ଆସିଥିଲେ ଦେଖିକି ଯାଇଛନ୍ତି ଆଉ ହଁ ହଁ ଯଦି ଆସିବୁ ସକାଳୁ ସକାଳୁ ଆସିଲେ ଭଲ ହେବ ଖରା ହୋଇଯାଉଛି ନା ଯଦି ଆସିବୁ ସକାଳୁ ସକାଳୁ ଆସିବୁ ଯିବା ବୁଲି ବାଲି ଅଭଡ଼ା ଖାଇବା ଆସିବା ଆଉ ହଁ ହଉ ହଉ ବାପା ବୁଢ଼ାଟେ ହୋଇଥା